ଓଡ଼ିଶାରେ ପାରମ୍ପାରିକ ପରିବାର ଏବଂ ଲିଙ୍ଗ ଭୂମିକା ହେଉଛି ଆଜିକାଲି ଆଜିକାଲି ଝିଅମାନେ ସବୁକିଛି କରି ପାରିଲେଣି ମାନେ କିଛି ନାହିଁ ଯେ ପୁଅମାନେ ଖାଲି କରିବେ କରିପାରିବେ ଆଉ ଝିଅମାନେ କିଛି ବି ନାଇଁ ଝିଅମାନେ ବି ସବୁ କରି ପାରିଲେଣି ଝିଅମାନେ ବି ଧାନ କାଟୁଛନ୍ତି ଧାନ ବୋହୁଛନ୍ତି ରୋଉଛନ୍ତି ହଳ ବି ବିଲ କରିପାରୁଛନ୍ତି ଗାଡ଼ିବି ଚଲେଇ ପାରୁଛନ୍ତି ଟ୍ରକ ବି ଚଲେଇ ପାରୁଛନ୍ତି ଉଡ଼ାଜାହାଜ ବି ଚଲେଇ ପାରୁଛନ୍ତି ନର୍ସ ବି ହେଇ ପାରୁଛନ୍ତି ଟେଲରିଂ କାମ କରି ପାରୁଛନ୍ତି ଟେଲରିଂ କାମ କରି ପାରୁଛନ୍ତି ସବୁକିଛି କରି ପାରୁଛନ୍ତି ଝିଅମାନେ ବି ସବୁକିଛି ଆଉ ପୁଅମାନେ ଖାଲି କରିବେ ବୋଲି କିଛି ମାନେନାହିଁ ପୁଅମାନେ ବି ସବୁ କରୁଛନ୍ତି ପୁଅମାନେ ବି ସବୁ କରୁଛନ୍ତି ପୁଅମାନେ ବି ଗାଡ଼ି ଚଲାଉଛନ୍ତି ଡକ୍ଟର ହେଇଛନ୍ତି ତା'ପରେ ଉଡ଼ାଜାହାଜ ଚଲାଉଛନ୍ତି ଟ୍ରେନ ଚଲାଉଛନ୍ତି ସବୁକିଛି ବି କରୁଛନ୍ତି ହେଲେ ଆ ଭିତରେ ଯେଉଁ ଆମର କିନ୍ନର ମାନେ ଅଛନ୍ତି କିନ୍ନରମାନେ ପୁଅଝିଅ ସହ ସବୁ ସମାନ ନା ସେମାନେ ପୁଅ ହେଇ ପାରୁଛନ୍ତି ନା ଝିଅ ହେଇ ପାରୁଛନ୍ତି ସେମାନେ ଯେଉଁ ଅଧିକାର ପାଇଁ ବହୁତ ସଂଘର୍ଷ କରୁଛନ୍ତି ରାତିଦିନ ବି ସେମାନେ କେଉଁଠି ରୋଡ଼ରେ ଛିଡ଼ାହେବା ତା'ପରେ ନିଜେ ସଜ ହେବା ନିଜେ ସଜ ହେଇକି ଏଠି ସେଠି ତାଙ୍କ ଜୀବନର ସୁରକ୍ଷା ସେ କରିବା ପାଇଁ ବହୁତ ସଂଗ୍ରହ କରୁଛନ୍ତି ସେଥିପାଇଁ ସରକାରଙ୍କ ଆଗରେ ବି ସେ ବହୁତ ଲଢ଼ି ସାରିଲେଣି ସରକାରଙ୍କ ସହିତ କିନ୍ତୁ ସେମାନେ କିଛି ବି ତାଙ୍କର ଅଧିକାର ପାଇ ନାହାଁନ୍ତି ସେଥିପାଇଁ ମୁଁ ମୁଁ କହୁଛି ଯେ ମୁଁ କହୁଛି ଯେ ମି ସମସ୍ତଙ୍କୁ ସମାନ ଭାବରେ ଅଧିକାର ଦିଆଯାଉ ସି